ହଁ ହ୍ୟାଲୋ ଇଏ ସନା ଟ୍ରାଭେଲ ଏଜେନ୍ସି ଲାଗଲା କାଁ ଅ ହଁ ହଁ ହଁ ମୁଇଁ ଏହି ଦହ୍ୟାରୁ କହୁଥିଲି ଆଜ୍ଞା ହଁ ଆପଣ ଗାଡ଼ି ଗୋଟିଏ ବୁକ୍ କରିଥିଲେ ଏବେ ଉଁ ହୁଁ କିଛି ଦିନ ତଳେ ଏ ଭୁବନେଶ୍ୱର ଯିବାର ଲାଗି ଅହ ମୋର ଟିକେ ମୋର ଟିକେ ଅସୁବିଧା ହେଲା ତ ଘରେ ପ୍ରୋବ୍ଲେମ ଟିକେ ହେଲା ବଲେ ସେଥିଲାଗି ମୁଇଁ କ୍ୟାନ୍ସଲ କରବାକେ ଚାହୁଁଛେଁ ଯେ ଫେର କେବେ ଗୋଟିଏ ଯିମୁ ବୋଲେ ଆପଣଙ୍କୁ କଲ୍ କରିମି ବାରମ୍ବାର ତ ଆପଣଙ୍କର ଗାଡ଼ି ମୁଇଁ ଭଡ଼ାରେ ନେସି ଆପଣ ଜାଣିଥିବେ ହଁ ସବୁବେଲେ ସବୁବେଲେ ଆପଣଙ୍କ ଗାଡ଼ି ହିଁ ବ୍ୟବହାର କରସି ଆପଣ ଟ୍ରାଭେଲ ଏଜେନ୍ସି ତ ସବୁବେଲେ ମୋ ନମ ଆପଣଙ୍କ ନମ୍ବର ଅଛେ ସବୁବେଲେ ଆପଣ କଣ୍ଟାକଟ ଯେବେବି ଭୁବନେଶ୍ୱର ଯାଏ କି କେନସି ଆଡ଼େ ବି ଯାଇସି ମୁଇଁ ସବୁବେଲେ ଆପଣଙ୍କର ହିଁ ଗାଡ଼ି ନେସି ଆଜ୍ଞା ହଁ କିନ୍ତୁ ମୋର ବହୁତ ଦିନ ପରେ ବହୁତ ଦିନ ପରେ ଭୁବନେଶ୍ୱର ଯିବାର ଅଛେ ହେଲେ ବର୍ତ୍ତମାନ ଯିବାର ନାହିଁନ କାଁ ହେଇଛି ମୋର ମିସେସର ଦେହ ଟିକେ ଖରାପ ଅଛେ ତ ମୁଁ ସେଥିଲାଗି ଘରେ ରହିବାକେ ପଡ଼ବା କମସେ କମ ବହୁତ ଟିକେ ଦିନ ବୋଲେ ଆପଣ ଟିକେ ଦୟାକରି ମୋତେ ସେ ପଇସାଟା ଟିକେ ଫେରସ୍ତ କରତୁ ବୋଲେ ମୋତେ ଭଲତା ଆଜ୍ଞା ନାଇଁ ନାଇଁ ମୋତେ ଟିକେ ନିହାତି ଜରୁରୀ ଅଛେ ନହେଲେ ଆପଣଙ୍କୁ ମୁଁ ସବୁବେଲେ ଯାଉଛି ତ କହିବି କହିବାର ବି ନାଇଁ ଥାଇ ଆପଣ ପଇସାଟା ଟିକେ ଫେରସ୍ତ କରିଦେବେ ଫୋନ ପେ କରିଦେବେ ବୋଲି ଭଲ ହୁଆନ୍ତା ସାର୍